ଭାଇ ଏଠି ଗାଡ଼ି ମିଳିବ କି ଆମେ ବାରିପଦା ବାହାଘରକୁ ଯିବା ସେଇଠି ଆମ ଝିଆରୀ ବାହାଘର ଗାଡ଼ି ଭଡ଼ା କେତେ ନେବ ଯିବା ଆସିବା ମାନେ ଦୁଇ ଘଣ୍ଟା ହେବ ସେଠି ଝିଆରୀ ଝିଆରୀ ଜ୍ଵାଇଁ ମାନେ ଆମ ଘର ବନ୍ଧୁ ମାନଙ୍କ ସମସ୍ତେ ଆସିଥିବେ ସେମାନଙ୍କ ସହିତ କଥା ଖା ମାନେ ଖାଇବା ପଚାରିବା ସବୁ କାମ ସାରି ଆମକୁ ଫେରିବାକୁ ହେବ ଗୋଟିଏ ଦିନ ହୋଇଯିବ ଫୋନ୍ ନମ୍ବର୍ ବି ଦେଉଛି ମୋ ଘର ଠିକଣା ବି ଦେଉଛି ମୋତେ ଫୋନ୍ କରି କହିବେ ଆପଣ କେତେ ଭଡ଼ା ନେବେ ସେହି ଅନୁସାରେ ଆମେ ଆମ ପରିବାର ସହିତ ଆମେ ତ ଝିଆରୀ ବାହାଘରକୁ ଯିବୁ ଆମ ଝିଆରୀ ମାନଙ୍କୁ ଝିଆରୀ ଆଉ ଜ୍ଵାଇଁଙ୍କୁ ଆଶୀର୍ବାଦ କରିବୁ ବାହାଘର ସରିଲେ ଆମେ ଖାଇକି ଆସିବୁ